ହେଲୋ ସାର୍ ଆପଣ ସୁନୀଲ ହୋଟେଲରୁୁ କହୁଛନ୍ତି କି ମୁଁ ତୁମ ହୋଟେଲରୁ ଖାଇବା ଅର୍ଡର୍ କରି ଥିଲି ହେଲେ ଏ ପର୍ଯ୍ୟନ୍ତ କାହିଁକି ମୋ ପାଖକୁ ଆସିନାହିଁ ଏବଂ କେତେ ସମୟ ଲାଗିବ ମୁଁ ଅର୍ଡର୍ କରିଥିବା ଖାଦ୍ୟ ଆଉ କେତେ ସମୟ ଲାଗିବ ମୋ ପାଖକୁ ଆସିବା ପାଇଁକି ମୋତେ ବହୁତ ଭୋକ ଲାଗିଥିବାରୁ ମୁଁ ଭୋକକୁ ରଖିପାରୁନାହିଁ ମୋ ଖାଇବା ଜିନିଷ ମୋ ପାଖକୁ ପଠାଇ ନାହାନ୍ତି କାହିଁକି ମୋର ଖାଇବା ସମୟ ଦୁଇଟା ଦୁଇଟାରୁ ଯଦି ଅଧିକ ହୋଇଗଲେ ମୁଁ ଚାରିଟା ସମୟରେ ମୋର କାମ କରିବାକୁ ଚାଲିଯିବି ଆପଣଙ୍କର ଖାଇବା ଜିନିଷ ମୋ ପାଖକୁ ଆସିବାକୁ ଆଉ କେତେ ସମୟ ଲାଗିବ ଯେତେ ଶୀଘ୍ର ପାରୁଛନ୍ତି କ'ଣ ପଠେଇ ଦିଅନ୍ତୁ ଓ ଆପଣଙ୍କର ଖାଇବା ଚାର୍ଜ୍ କେତେ ଟଙ୍କା ପଡ଼ୁଛିି ଓ ଆପଣଙ୍କର ପାର୍ସଲ ଆଣିଥିବା ପିଲା କେତେ ଟଙ୍କା ନେବ ତାହା କହିଦିଅନ୍ତୁ ଓ ଯେତେ ଶୀଘ୍ର ପାରୁଛନ୍ତି ଆପଣ ମୋ ପାଖକୁ ଆପଣଙ୍କର ପାର୍ସଲ ବଏକୁ ପଠେଇ ଦିଅନ୍ତୁ ଆପଣ ଆପଣଙ୍କ ପାର୍ସଲ ବୟଙ୍କୁ କହନ୍ତୁ ଯଥା ଶୀଘ୍ର ମୋ ପାଖକୁ ମୋ ଖାଇବା ଜିନିଷ ପଠାଇ ଦେବେ